କେନ୍ଦ୍ରାପଡ଼ା ଆମର ଗୋଟେ ଜିଲ୍ଲା ଏଇ ଜିଲ୍ଲା ମଧ୍ୟରେ ଅନେକ କିଛି ଜିନିଷ ଅଛି ଡାକ୍ତରଖାନା ଅଛି ଇଏ ମାନେ ଅନ୍ୟାନ୍ୟ ବିକଶିତ ଜିନିଷ ଗୁଡ଼ିକ ବି ଅଛି ସେଗୁଡ଼ିକ ମଧ୍ୟରେ ଆମର ଜଗନ୍ନାଥ ବଳଭଦ୍ରଙ୍କର ମନ୍ଦିର ଅଛି ସେ ମନ୍ଦିର ମଧ୍ୟରେ ପ୍ରତ୍ୟେକ ସଂକ୍ରାନ୍ତିରେ ଭୋଗ ହୁଏ ଅଭଡ଼ା ତିଆରି ହୁଏ ଆଉ ମାନେ ରସାବଳି ବି ମଧ୍ୟ ହୁଏ ସବୁକିଛି ହୁଏ ତା'ମଧ୍ୟରେ ଭକ୍ତମାନେ ବହୁତ ମାନେ ଯାଇ ସେମାନେ ସେମାନଙ୍କର ମନସ୍କାମନା ପୂରଣ କରିବା ପାଇଁ ଭୋଗ ରାଗ କରନ୍ତି ଅଭଡ଼ା କରନ୍ତି ଲୋକମାନଙ୍କୁ ଖୁଆନ୍ତି ଓ ନିଜେ ଖାଇ ନିଜର ମନ ଶାନ୍ତି କରନ୍ତି ଆଉ ସେଇ ହିସାବରେ କେନ୍ଦ୍ରାପଡ଼ା ଗୋଟେ ଏ ଜାଗା ସି ଟି କେନ୍ଦ୍ରାପଡ଼ାର ନାମ ହେଉଛି କାହିଁକି ନା ଆଗେ କନ୍ଦରାସୁର ଥିଲା ସେଇ କନ୍ଦରାସୁରକୁ ଭଗବାନ ମାରି କୁ ଇଏ କରିବା ପରେ ସେ ଜାଗାର ନାମ ହେଉଛି ମାନେ କେନ୍ଦ୍ରାପଡ଼ା କେନ୍ଦ୍ରାପଡ଼ାରେ ତେଣୁ କରି ସେଠି ମାନେ ଜଗନ୍ନାଥ ବଳଭଦ୍ରଙ୍କ ପାଖରେ ସବୁ ସମୟରେ ତୁଳସୀ ଚଢ଼ା ହୁଏ ସେ ତେଣୁ କରି ସେ ଜାଗାଟା ହେଉଛି କ'ଣ ନା ତୁଳସୀ କ୍ଷେତ୍ର ନାମରେ ପରିଣତ ହୋଇଅଛି